ହ୍ୟାଲୋ ଭାଇ ଆପଣ ଜଗା ବଳିଆ ହୋଟେଲରୁ କହୁଛନ୍ତି କି ମୁଁ ଆଗ ଆଗ ମାସରେ ମଗେଇଥିନି ହଁ ଆପଣଙ୍କର ଥିଲା ଅଫର ଥିଲା ମୁଁ ମଗେଇଥିନି ଏ ଖାଦ୍ୟ ମଗେଇଥିନି ଚିକେନ ବିରିୟାନି ଅଣ୍ଡା ତଡ଼କା ରୁଟି ଏମିତି କିଛି ମଗେଇଥିନି ଆପଣଙ୍କର ଏବେ ଅଫର ଅଛି କି ଆପଣଙ୍କର ମୋ ନା ହଉଛି ହରେକୃଷ୍ଣ ନାଥ ମୁଁ ମଗେଇଥିନି ଆଗ ମାସରେ ଅଫର ଚାଲିଥିଲା ଏଇ ମାସରେ ଅଫର ଚାଲିଛି କି ଏଇ ଜାନୁୟାରୀ ମାସ ଗଲା ଫେବୃୟାରୀ ମାସ ଲାଷ୍ଟ ହେଲାଣି ଆପଣଙ୍କର କିଛି ଅଫର ଥିନେ ମତେ କହିବେ